ନୂତନ ରେସିପି ଗୁଡ଼ିକ ବିଷୟରେ ଜାଣିବା ପାଇଁ ୟୁଟ୍ୟୁବ ସର୍ଚ୍ଚ କରି ଅଳ୍ପ ମସଲା ଅଳ୍ପ ତେଲରେ କେମିତି ନୂଆ ନୂଆ ରେସିପି ହୋଇ ପାରିବ ମୁଁ ସେଥିରୁ ଶିଖେ ଆଜି କାଲି ବହୁତ ତେଲ ମସଲା ଖାଇବା ଫଳରେ ଶରୀର ପାଇଁ ବହୁତ କ୍ଷତିକାରକ ନୂଆ ରେସିପି ଶିଖି ମୋର ଘରର ସମସ୍ତ ପରିବାରକୁ ଦିଏ ସେମାନେ ଖାଇକି ବହୁତ ଖୁସି ହୁଅନ୍ତି ସମସ୍ତ ପର୍ବପର୍ବାଣି ମାନଙ୍କରେ ପିଠାପଣା ଭେଜ ନନଭେଜ ଟିଭି ଶୋ ମାଧ୍ୟମରେ ଯେଉଁ ଦେଉଥାଏ ଦେଉଥାଏ ସେଗୁଡ଼ିକ ମଧ୍ୟ ମୁଁ ଶିଖି ଘରେ ମଧ୍ୟ ପ୍ରସୁସ୍ତ କରିଥାଏ